ହ୍ୟାଲୋ ହଁ ସାର୍ ନମସ୍କାର ସାର୍ ନମସ୍କାର ମୁଁ ଅଭିଜିତ ସାହୁ କହୁଥିଲି ମୋତେ ଗୋଟେ ମୋତେ ଗୋଟେ ଜବ୍ର ଆବଶ୍ୟକ ଥିଲା ସେଇ ଜବ୍ର ଆଜ୍ଞା ଆଜ୍ଞା ମୋର ଜଷ୍ଟ ପ୍ଲସ୍ ଟୁ ସରିଲା ଆମ ଘର କଣ୍ଡିସନ୍ ଟିକିଏ ଠିକ୍ ନାହିଁ ତ ଏବେ ମତେ ଯେମିତି ହେଲେ ବି ଜବ୍ର ଆବଶ୍ୟକ ଅଛି କାମ ତ କରିନି ଏଇଟା ମୋ ଫାଷ୍ଟ ଟାଇମ୍ ଆଉ

ହେଲେ ବି ତ ପନ୍ଦର ପାଖାପାଖି ହେଲେ ଠିକ୍ ହେଇଯିବ

ଆଜ୍ଞା ଆଜ୍ଞା ମୁଁ ଟାଲି କମ୍ପ୍ଲିଟ୍ କରିଛି ପି ଜି ଡ଼ି ସି ଏ ବି କମ୍ପ୍ଲିଟ୍ କରିଛି

କେତେ ସମୟ କେଉଁ ସମୟରେ ରହିବେ

ଆଜ୍ଞା ରଖୁଛି